ଏବେ ମୁଁ ଦୀର୍ଘ ପନ୍ଦର ଦିନ ତଳେ ଗୋଟିଏ ସାଇକେଲ କିଣିଥିଲି ଏ ସାଇକେଲଟି ବାରମ୍ବାର ଚେନ୍ ଛିଡ଼ୁଛି ଏବଂ ଲିକ୍ ହେଉଛି ଏହାର ସ୍ପିଡ଼ ଠିକ୍ସେ ହେଉ ନାହିଁ